ହାଇଡ଼୍ରାକ୍ଟ ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ହଁ ମୁଁ ଆପଣଙ୍କୁ କିଛି ଦର୍ଶାଇବାକୁ ଚାହୁଁଥିଲି ଯେ ଆପଣଙ୍କର ଯେଉଁ ଯେଉଁ ଡେଲିଭରି ଟାଇମ୍ଟା ଅଛି ସକାଳ ନଅରୁ ଯଦି ଆପଣ ଆରମ୍ଭ କରିଥାନ୍ତେ ତାହେଲେ ଅଫିସ୍କୁ ଯିବାଆସିବା ଯେଉଁ ଅଛନ୍ତି ଲୋକମାନେ ତାଙ୍କ ମାନଙ୍କୁ ଟିକିଏ ସୁବିଧା ହେଇଥାନ୍ତା ସେମାନେ ଯେଉଁମାନେ ବ୍ୟାଚଲର୍ ହେଇକି ରହି କାମ କରୁଛନ୍ତି ସେମାନେ ସକାଳୁ ଉଠୁ ଉଠୁ ରୋଷେଇ କରିବାରେ ଟିକିଏ ଅସୁବିଧା ହେଉଛି ତ ଆପଣ ଯଦି ନଅଟା ବେଳକୁ ଡେଲିଭରିଟା ଷ୍ଟାର୍ଟ୍ କରିଥାନ୍ତେ ତାହେଲେ ସେମାନଙ୍କୁ ଟିକିଏ ସୁବିଧା ହେଇଥାନ୍ତା ଆଉ ରେଷ୍ଟୁରାଣ୍ଟ୍ର ଯେଉଁ ନଅଟା ସନ୍ଧ୍ୟା ଚାରଟାରୁ ଯେଉଁ ସାତଟା ଯାଇ ଯେଉଁ ବନ୍ଦ ରହୁଛି ତା' ବଦଳରେ ତ ଆପଣ ଯଦି ଆଉ କିଛି ପ୍ରଡ଼କ୍ଟ୍ ଯଦି ବିକ୍ରୀ କରିଥାନ୍ତେ ତାହାଲେ ଆଉ ସମସ୍ତଙ୍କୁ ମଧ୍ୟ ଟିକିଏ ସୁବିଧା ହେଇଥାନ୍ତା ରାତି ଦଶରୁ ବାର ଯାଏଁ ମଧ୍ୟ ଆପଣ ଯଦି ଟିକିଏ ଯାହାବି ହେଉ ଆପଣ ଯଦି ଜଗେଇଥାନ୍ତି ମାନେ ଅଫିସ୍ରୁ ଆସିବା ଲୋକମାନଙ୍କୁ ଟିକିଏ ସୁବିଧା ହେଇଥାନ୍ତା